କିଏ କହୁଛନ୍ତି ହଁ ଯେ କୁହନ୍ତୁ

ହଁ ହଁ ଆଜ୍ଞା ସବୁ ମିଳୁଛି ସବୁ ମିଳୁଛି କୁହନ୍ତୁ ଆପଣଙ୍କୁ କ'ଣ ଦରକାର

ହଁ ଆଜ୍ଞା ଏଠି ଦଶ ଟଙ୍କା ପିସ୍ ଅଛି ପିସ୍କୁ ଦଶ ଟଙ୍କା ଆଜ୍ଞା ଆଜ୍ଞା ନାଇଁ ମ୍ୟାଡମ୍ ଏବେ କ'ଣ ହେଇଛି ରେଟ୍ ବଢ଼ିଯାଉଛି ସବୁ ଜିନିଷର ତ ସେଇଥିପାଇଁ ଏଠି ବି ରେଟ୍ ଟିକେ କରିବାକୁ ପଡ଼ୁଛିି ସେମିତି ନାଇଁ କିଛି ନାଇଁ ଆପଣ କିଛି ମାନେ ନେବେ ହେଲେ କୁହନ୍ତୁ ମୁଁ କିଛି କମ୍ କରିଦେବି ଆଜ୍ଞା ଆଜ୍ଞା ଆଜ୍ଞା ହଉ ମୁଁ ନଅ ଟଙ୍କା ଲଗେଇଦେବି ଗୋଟେ ଟଙ୍କା କମ୍ କରିିକି ଦେଇଦେବେ ଆଜ୍ଞା ନାଇଁ ନାଇଁ ଆଜ୍ଞା ଆମର ଏଠି ଭଲ ଚାଲୁଛି ଆମର ଏଠି ଭଲ ଆଜ୍ଞା ଆପଣ କୁହନ୍ତୁ ଆପଣଙ୍କୁ କେତେ ଦରକାର ଅଛି କେତେଟା ପିସ୍ କରି ଦରକାର ଅଛି କେତେ ଟାଇପ୍ର ଦରକାର ଅଛି କୁହନ୍ତୁ ଆଉ ଆଚ୍ଛା ଦଶ ପିସ୍ ଆଜ୍ଞା ଆଉ ଆଉ ଜିଲେବି ମିଠା ଭେଜ୍ ଚପ୍ ବିି ଅଛି ମିଠାରେ ଆପଣ ଯାହା ବିି କହିବେ ସବୁ ପ୍ରକାରରେ ବନଉଛି ଆଜ୍ଞା ସବୁ ପ୍ରକାର ବନଉଛି ହଁ ଆମେ ଲୋକ ରଖିଛୁ ପରା ଏକୁଟିଆ ଏତେ ରେଡି କରିହେବନି ହଁ ଆଜ୍ଞା ସବୁ ସବୁ ଦଶ ଟଙ୍କା ପିସ୍ ମୁଁ ନଅ ଟଙ୍କା କରି ଲଗେଇଦେବି ଆପଣ ନେବେ ହେଲେ ଆଜ୍ଞା କ'ଣ ଟିକେ ଯିବ କେତେ ସମୟରେ ଯିବ କେବେ ପଠେଇବାର ଅଛି କୁହନ୍ତୁ ହଁ ଆପଣ ଆଡ଼୍ରେସଟା ମୋବାଇଲରେ ପଠେଇଦେବେ

ଆଜ୍ଞା ହଉ ଠିକ୍ ଅଛି ଛଅଟା ଆଗରୁ ପହଞ୍ଚିଯିବ ଆଉ ପେମେଣ୍ଟଟା ସେଇ ଶୀଘ୍ର ହିଁ କରିଦେବେ ହେଲା ହଉ ମୋ ପିଲା ଯିବେ ତାଙ୍କୁ ହଁ ପିଲାକୁ ପଠେଇ ପିଲାକୁ ଦଦେବେ ଆଉ ନହେଲେ ଫୋନ ପେ କରିଦେବେ ଆପଣଙ୍କୁ ଯେମିତି ସୁବିଧା ହଉ ହଉ ଠିକ୍ ଅଛି ରଖୁଛିି ହେଲା